କନ୍ଧମାଳ ଜିଲ୍ଲାରେ ଉତ୍ତମ ପାନୀୟଜଳର ବହୁତ ଅସୁବିଧା ରହିଅଛି କାହିଁକି ନା ଲୋକମାନେ ଠିକ ସମୟରେ ଗାଧୋଇବା ପାଇଁ ପାଣି ପାଇପାରିନଥାନ୍ତି ଏବଂ ରୋଷେଇ ପାଇଁ ମଧ୍ୟ ବହୁତ ହଇରାଣ ହୋଇଥାନ୍ତି ଯଦ୍ଵାରା କି ସେମାନେ ବହୁତ ଦୂରକୁ ଯାଇ ପାଣି ଆଣି ରୋଷେଇ କରିଥାନ୍ତି ଏବଂ ନିଜେ ମଧ୍ୟ ଗାଧୋଇଥାନ୍ତି ଯାହାଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି